ଆମ ଡ଼ିଷ୍ଟ୍ରିକ୍ଟ୍ ହେଉଛେ କଲାହାଣ୍ଡି ଡ଼ିଷ୍ଟ୍ରିକ୍ଟ୍ ଯେନ୍ତା ଆମର୍ ସାଂସ୍କୃତିକ ଜିନିଷ୍ ଯେନ୍ଟା ଆମେ ପାଲନ୍ କର୍ସୁଁ ସେଟା ହେଉଛେ ଆମର୍ ନୂଆଁଖାଇ ତା'ର୍ପରେ ଗଲା ଆମର୍ ଗଣେଶ୍ ପୂଜା ତା'ର୍ପରେ ଆମର୍ ଲକ୍ଷ୍ମୀ ପୂଜା ଦୁର୍ଗା ପୂଜା ହୋଲି ବି ପାଲନ୍ କର୍ସୁଁ ଯେନ୍ତା କେ ହୋଲି ନେ ଆମେ ରାତିରେ କାଠ୍ ଜଲାସୁଁ ଯେନ୍ଟା ଭଲ୍ ଲାଗ୍ସି ଆମ୍କେ ଯେନ୍ଟା ପାଲନ୍ କର୍ବାର୍ ଲାଗି ହୋଲି ତା'ର୍ପରେ ରାତିରେ କାଠ୍ ଜଲେଇକିନା ଯେନ୍ଟା ନିଆଁ ଲଗାହେସି ତା'ର୍ପରେ ଦିନ୍ ବେଲେ ଆମେ ହୋଲି ଖେଲ୍ସୁଁ ବାରରୁ ଏକ୍ବଜା ପ୍ରତି ଯେତେ ବି ବାଜି ଗଲା ସେଟା ଦିନ୍ ଗୋଟେ ପୁରା ଆମେ ପାଲନ୍ କର୍ସୁଁ ହୋଲି ଯେନ୍ତା କେ ଆମର୍ ହେସି ଦଶ୍ରା ହେସି ଦଶ୍ରା ବି ଯେନ୍ତା ଆମର୍ ପୁରା ଆଠ୍ ଦିନ୍ ପୁରା ମହଁମହଁ ଗହଁଗହଁ ଲାଗିଥିସି ପୁରା ଗାଁ'ରେ ତା'ର୍ପରେ ଦଶ୍ରାରେ ବହୁତ୍ କିଛି ହେସି ଖାନାପିନା ନୁ ସବୁ ପୁରା ଗାଁ ଯାକର୍ ଲୋକ୍ ସେନେ ସବୁ ପୂଜାରେ ରହିକିନା ପୂଜା ବିଧି କରିକିନା ସବୁ ଖାନାପିନା ସେନେ ହେଇକିନା ଭଲ୍ ଭଲ୍ ପ୍ରୋଗ୍ରାମ୍ ହେସି ନାଟ୍ ହେଉ କୀର୍ତ୍ତନ୍ ହେଉ କି କିଛି ଆଉ ଅଦର୍ ଯାଣା ଜିନିଷ୍ ବି ହେଉ ସବୁକିଛି ହେସି ତା'ର୍ପରେ ଗଲା ଯେ ଆମର୍ ଲକ୍ଷ୍ମୀ ପୂଜାରେ ଲକ୍ଷ୍ମୀ ପୂଜାରେ ମାଁ ମାନେ ଯେନ୍ତା ପୂଜା କର୍ସନ୍ ଯେନ୍ତା ହେଉଛି ଆମର୍ ପର୍ବ ପୁରା ମାଁ ମାନ୍ଙ୍କର୍ ପୁରା ଏକ୍ ନମ୍ବର୍ ପର୍ବ ସେନେ ସବୁ କିଛି ପୂଜା ପାଠ୍ କରିକିନା ପର୍ସାଦ୍ ଫର୍ସାଦ୍ ପୁରା ଗାଁ ଲୋକ୍ ଭାଇ ବହେନ୍ ନୁଁ ସବ୍କେ ଦିଆ ଯାଏସିଁ